ଗୋଟେ ଡାନ୍ସ ନିଜେ ଶିଖିଥାଏ କିମ୍ବା ସେଏ ବାହାରେ ଯାଇକିନା ନିଜର ଡାନ୍ସ ପରଫର୍ମ କରିଥାଏ ସେନା ସେ ଗୋଟେ ଜଣେ ହିଁ କେଉଁ ଟିମ୍କୁ ନେଇକିନା କରିନଥାଏ ଆଉ ଟିମ୍କୁ ଯଦି ନେଲା ବେଳେ ତା'ର ଜଣକର ହିଁ ନାଁ ତାହିଁରେ ଥାଏ ଆଉ ନତ୍ୟପଙ୍କ ମାନ ସେସବୁ ତାଙ୍କେ ଡାନ୍ସ ଏବେ ଶିଖାଇବେ କେତେ କ୍ଲାସିକାଲ୍ ଡାନ୍ସର ଯାଗା ଅଛନ୍ତି ତାଙ୍କମାନେ ଡାନ୍ସ ଯାଉ ଶିଖାନ୍ତି ତାଙ୍କ ମାନଙ୍କୁ ଗୁରୁ ବୋଲିଲେ କୁହାଯାଏ ତାଙ୍କ ଭଲ ତାଙ୍କମାନଙ୍କୁ କୁହାଯାଏ ନୃତ୍ୟ ଆଉ ତାଙ୍କେ ବଡ଼ ବଡ଼ ବି ପାଇଥାନ୍ତି କେତେ ବଡ଼ ପ୍ରଭୁ ସବୁ ପ୍ରକାରର ଏଠି କୋରାପୁଟ ଓ ଓଡ଼ିଶାରେ ସବୁ ପ୍ରକାର ହୋଇଥାଏ ଡାନ୍ସ ଟୁର୍ଣ୍ଣାମେଣ୍ଟ ଯାକ ସେଥିରେ ତାଙ୍କର ବହୁତ ପ୍ରକାର ଥାଏ ଡାନ୍ସ ଯାକ ଏବେ ଓଡ଼ିଶାରେ ସବୁଠୁ ମେନ୍ ଡାନ୍ସ ହେଉଛିି ଓଡ଼ିଶୀ ତାହିଁରେ ସବୁ ପ୍ରକାରର ଝିଅମାନେ ପୁଅମାନେ ଡାନ୍ସ କରନ୍ତି ସବୁ ଚିଫ୍ ଗେଷ୍ଟ ମାନଙ୍କୁ ଫାର୍ଷ୍ଟରେ ଇନଭାଇଟ୍ କରିବା ପରେ ତାଙ୍କୁମାନଙ୍କୁ ୱେଲକମ୍ ସଙ୍ଗ ଯେମିତି ଥାଏ ୱେଲକମ୍ ଡ୍ୟାନ୍ସ ଗୋଟେ ଓଡ଼ିଶାର ଓଡ଼ିଶୀ ଡ୍ୟାନ୍ସ